ମୁଁ ଛଅ ସାତ୍ ଦିନ୍ ହେଲା କୁର୍ତିଟେ କିଣିଥିଲି ସେଟା ଭଲ୍ ନାଇଁ ପଡ଼୍ଲା ସବୁ ରଦି କପ୍ଡ଼ା ହେଇଯାଇଥିଲା ସବୁ ସୂତା ଊଲି ଊଲି ହେଇଗଲା କାଞ୍ଚେଲା ବେଲ୍କେ ସବୁ ରଙ୍ଗ ବି ଧୋଇହେଇଗଲା ମୁଇଁ ଯେତେ ପଏସା ଦେଇଥିଲି ସବୁ ବେକାର୍ ହେଇଗଲା